ମୁଁ ମୋ' ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମ ଅଞ୍ଚଳରେ ବ୍ଲକ୍ରେ ଥିବା କୃଷକ ବନ୍ଧୁଙ୍କ ସହାୟତା ନେଇଥାଏ ଓ ସରକାର ଦେଇଥିବା ହେଲ୍ପଲାଇନ୍ ନମ୍ବରରେ ଫୋନ୍ କରି କୃଷିବିଭାଗର ଚାକିରୀ କରିଥିବା କର୍ମଚାରୀମାନଙ୍କ ଠାରୁ ମଧ୍ୟ କୃଷି କରିବାର ପ୍ରଣାଳୀ ବୁଝିଥାଏ ଏବଂ ୟୁଟ୍ୟୁବ୍ରୁ ମଧ୍ୟ ବିଭିନ୍ନ ଚାଷର ପ୍ରଣାଳୀଗୁଡ଼ିକ ଦେଖି ଗଛର ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ଜାଣିପାରେ